ଗଛ ହେଉଛେ ଆମର୍ ଜୀବନ ଏଇ ଗଛ ବିନା ବଞ୍ଚି ନେଇଁ ପାରୁଁ କି କିଛି ନେଇଁ ଗଛ ଲାଗି ଆମେ ଅମ୍ଲଜାନ ଗ୍ୟାସ ଅମ୍ଲଜାନ ଆମେ ତ୍ୟାଗ କର୍ସୁଁ ଆର୍ ଅଙ୍ଗାର୍କାମ୍ଳ ଗ୍ୟାସ ତ୍ୟାଗ ଆମେ ହ୍ରାସୁଁ ଆରୁ ଗଛ୍ ଏକା ଆମର ସ୍ୱାସ୍ଥ୍ୟ ଲାଗି ଏକା ଆମକୁ ଭଲ୍ ଗଛ୍ ଏକା ଆମର୍ ଜୀବନ ଆରୁ ଗଛ୍ ଏକା ଗଛ୍ ଖୁଣ୍ଟ ନେଇଁ ଥିଲି ଆମେ ବଞ୍ଚି ବି ନେଇଁ ପାରୁଁ ଆମେ ଇ ଅମ୍ଳଜାନ ଗ୍ୟାସ ମାନେ ଜେନ୍ ଆମେ ପାଉଛୁଁ ନେଇଁ କେଁ ଇ ଗଛ୍ ଲାଗି ଏକା ଭଲ୍ ଲାଗୁଛେ ଆରୁ ଗଛ୍ ବିନା ମନିଷ ବଞ୍ଚି ନେଇଁପାରେ ଆରୁ ରହିବି ନେଇଁ ପାରେ ଗଛ୍ ବି ଆମ କେତେ କାମ୍ନେ ବି ଆଉଛେ ଆରୁ କେତେଟା ବି ହଉଛେ ଗଛ୍ର ଗଛ୍ ବିନା ଆମେ ଏଛେନ୍ ଆମେ ସେନ୍ କେତେ ବଞ୍ଚି ପାରୁଛୁଁ ଆରୁ କେତେ ହେଟା ବି କର୍ସନ୍ ଗଛ ଏକା ଆମର୍ ଜୀବନ ଗଛ୍ ଏକା ଆମେ କେତେ ଜାଲୁଛୁଁ ଗଛ୍ ଲାଗି ଏକା ଆମେ ଏଛେନ୍ ବଞ୍ଚି ପାରିକରି ଅଛୁଁ ଗଛ୍ ନେଇଁ ଥିଲେ ଆମେ ନେଇଁ କେଁ ରହି ବି ନେଇଁ ପାରୁଁ ଗଛର୍